ମୁଁ ଚିତ୍ରାଙ୍କନ ଛୋଟବେଳୁ ତ ମୋର ଚିତ୍ର ଚିତ୍ର କରିବାର ବହୁତ ଇଚ୍ଛା ଥିଲା ଓ ପାର୍ଟିସିପେଟ୍ ବି କରିଛି ଘରୁଠୁ ପଇସା ନେଇକି କଲର୍ ପେନସିଲ୍ ଆଣିଥିଲି କଲର୍ ପେନସିଲ୍ ଆଣିଥିଲି ଘରଠୁ ଲୁକେଇକି ପଇସା ନେଇଥିଲି କଲର୍ ପେନସିଲ୍ ଡ୍ରଇଂ କରିଥିଲି ଡ୍ରଇଂ କଲେ ମୋର ଡ୍ରଇଂ ଜାତୀୟ ପତାକାର ବାନା ଇଆଡ଼େ ହେଇଯାଉଥିଲା ସିଆଡ଼େ ହେଇଯାଉଥିଲା ତା'ର ଯେଉଁ ଲମ୍ବା ତା'ପରେ ବାଡ଼ି ଇଆଡ଼ୁ ଯାଉଥିଲା ସିଆଡ଼ୁ ଯାଉଥିଲା ମତେ ଗୁରୁମା ସ୍କୁଲରେ ବହୁତ ବାଡ଼େଇଛନ୍ତି ଚିତ୍ର ପାଇଁ ହେଲେ ହେଲେ ହେଉନଥିଲା ଚିତ୍ର ଆଙ୍କିବାଟା ଏମିତି ମାଡ଼ ଖାଇଥିଲି ଭଲସେ ପୁରା ମାଇନ୍ଡ ମନଧ୍ୟାନ ଦେଇକି ଚିତ୍ରାଙ୍କନ କଲି ଚିତ୍ରାଙ୍କନ ବହୁତ ଭଲ ହେଇଥିଲା ଆଉ ଫାଷ୍ଟ ପ୍ରାଇଜ୍ ବି ମୁଁ ପାଇଲି ସ୍କୁଲ୍ରେ ଆଉ ମୁଁ ଚିତ୍ରାଙ୍କନ କରିବାର କାରଣ ହେଉଛି ଦେଖିଲିଣି ଦେଖୁଛି କିଛି ଲୋକ ଛବି ନିଜେ ନିଜେ ଆର୍ଟ କରିଦେଉଛନ୍ତି ମୋତେ ମୋ ମା'ର ଛବି ଆର୍ଟ କରିବା ପାଇଁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଚିତ୍ର ଆଙ୍କ ଚିତ୍ର କରିବାକୁ ମୁଁ ଟ୍ରାଏ କରୁଛି ବଟ୍ ହେଉନି ମୁଁ ଟ୍ରାଏ କରି କରି କରି ଚାଲିଛି କେବେ ହେବ କେବେ ହେବ କେବେ ହେବ ବୋଲି ମୁଁ ଚିତ୍ର ଆଙ୍କୁଛି ଆଙ୍କିଲେ ବି କେତେବେଳେ କେତେବେଳେ ଭୁଲ ହେଇଯାଉଛି କେତେବେଳେ ବାଳ ଛୋଟ ହେଇଯାଉଛି କେତେବେଳେ କାନ ବଡ଼ ହେଇଯାଉଛି କେତେବେଳେ ମୁହଁ ତେଢ଼ା ହେଇଯାଉଛି କେତେବେଳେ ମୁହଁ ଏପଟେ ହେଇଯାଉଛି ସେପଟେ ହେଇଯାଉଛି ଚିତ୍ର ହେଉନି ହେଲେ ଚେଷ୍ଟା ଚଳେଇଛି ଆଉ ସ୍କୁଲରେ ମୁଁ ଚିତ୍ର ନ ଆଙ୍କିଲେ ସବୁ ପିଲା ମୋତେ ହିଁ ଦେଖି ହସିଥାନ୍ତି ଓ ଚିତ୍ର ଆଙ୍କିଦେଲେ ନା କେତେବେଳେ ଭଲ ହେଇଯିବ କେତେବେଳେ ଖରାପ ହେଇଯିବ ଟିକିଏ ଭଲ ହେଇଗଲେନା ଝିଅମାନେ ମୋତେ ହିଁ ଦେଖନ୍ତି ବଢ଼ିଆ କଲା ବଢ଼ିଆ କଲା ବୋଲି କୁହନ୍ତି ମୋତେ ଏ କଥା ଶୁଣିକି ମୋତେ ବହୁତ ଭଲ ଲାଗିଥାଏ ମୋତେ ଇମ୍ପ୍ରେସ୍ ବି ଲାଗିଥାଏ ମୁଁ ଆଜି ଭଲ କଲି ବୋଲି ଆଜି ଚିତ୍ର ଓ ମୋର ଚିତ୍ରର ବେଷ୍ଟ କଳାକାର ମୋତେ ଯିଏ ମାଇଣ୍ଡରେ ଆଣିଛନ୍ତି ସିଏ ହେଉଛି ମୋ ଗୁରୁମା କଲେଜ୍ କଲେଜର ଗୁରୁମା ଟିଚର୍ ଥିଲେ ଯିଏ ସିଏ ମୋତେ କହୁଥିଲେ କହୁଥିଲେ ହାତ ଧରିକି କହୁଥିଲେ ଚିତ୍ର ଏମିତି କରେ ସେମତି କରେ ବୋଲି ମୋତେ ବେଷ୍ଟ ଆଇଡ଼ିଆ ବି ଦେଉଥିଲେ ମୁଁ ତାଙ୍କ କଥା ଶୁଣିକି ମୁଁ ଷ୍ଟାର୍ଟ କଲି ଚିତ୍ର ତାଙ୍କେ ହିଁ ମୋ କଳାକାର କ ବେଷ୍ଟ ବୋଲେ ତାଙ୍କେ ମୋତେ ଭଲ ଲାଗେ ଚିତ୍ରରେ ବୋଲେ ତୁମେ ଠିଆ ହେଇଥିବନା ତୁମ ଫ୍ରନ୍ଟରେ ପୁରା ଚିତ୍ର ପୁରା ଆଙ୍କି ଦେବେ ତୁମେ କେମତି ଦିଶିବ କେମତି ନାଇଁ ପୁରା ତାଙ୍କେ ସେମ୍ ଟୁ ସେମ୍ ତୁମେ ଯେମତି ଥିବା ସେମିତି ପୁରା ଆର୍ଟ କରିଦେବେ ତୁମେ ଭାବିପାରିବନି କି ଏମତି କଳାକାର କି ତାଙ୍କେ ତାଙ୍କରଠୁ ଟିକିଏ ଛୋଟ ଟିକିଏ ଶିଖିଛି ଭଲସେ ବି ଟିକିଏ କରିପାରିନି ତାଙ୍କଠୁ ଯାହା ଶିଖିଛି ମୁଁ ସେଇଟା ଆପ୍ଳାଏ କରିଥାଏ ଏଇଟା ଟିକିଏ ମୋତେ ଭଲଲାଗେ ବଟ୍ ମୋ ପାଇଁ ତାଙ୍କେ ବେଷ୍ଟ କଳାକାର ତାଙ୍କେ ମୋତେ ଭଲଲାଗେ କଳାକାରରେ ଯଦି ତୁମେ ଠିଆ ହେଇଥିବ ପୁରା ଆଙ୍କିଦେବେ ଏତିକି ଭଲ ଲାଗୁଛି ମୋତେ ସେଥିପାଇଁ